ହାଲୋ ହଁ ଏଟା ଗୁଣ୍ଡିଚା ରେଷ୍ଟୁରାଣ୍ଟ ଲାଗିଛି ହଁ ମୁଁ ଖାଦ୍ୟ ହଁ ମୁଁ ଖାଦ୍ୟ ଅର୍ଡ଼ର କରିଥିଲି ହଁ ସେ ପାଟର୍ନର୍ ସେ ଡେଲିଭରି ପାର୍ଟନର୍ଟା ଫୋନ ରିସିଭ୍ କରୁନି ମୋର ଖାଦ୍ୟ ଦରକାର ନା ଏ ପର୍ଯ୍ୟନ୍ତ ପହଁଞ୍ଚିନି ଏ ପର୍ଯ୍ୟନ୍ତ ଆସିନି ଆଉ ସେ ଡେଲିଭରି ପାଟର୍ନର୍ ବି ଫୋନ ରିସିଭ୍ କରୁନାହାଁନ୍ତି ମୁଁ କେମିତି ଜାଣିବି କେତେ ଦୂର ହେଲା ମୋ ପାର୍ସଲ୍ ନାହିଁ ଆକ୍ଚୁଆଲି ତାଙ୍କେ ତ ଫୋନ କରିବା କଥା ନା ମାନେ ମୋର ପାର୍ସଲ୍ ଏ ପର୍ଯ୍ୟନ୍ତ ଆସିନି ପଇସା ବି ମୁଁ ଦେଇ ସାରିଛି ହଁ ଆପଣ ଟ୍ରାଏ କରନ୍ତୁ ଜଲ୍ଦି ମାନେ ମୁଁ କେମିତି କରିବି ଏ ପର୍ଯ୍ୟନ୍ତ ପାର୍ସଲ୍ ପହଞ୍ଚିନି ଫୋନ ଫୋନ ଲାଗୁଛି ବଟ୍ ତାଙ୍କେ ରିସିଭ୍ କରୁନାହାଁନ୍ତି ଆଜ୍ଞା ଆଜ୍ଞା ଟ୍ରାଏ କରନ୍ତୁ ମୋର ପାର୍ସଲ୍ ଦରକାର ମୋତେ ହଁ ଫୋନ ଲାଗୁଛି କିନ୍ତୁ ରିସିଭ୍ କରୁନାହାଁନ୍ତି ହଁ ହଉ ରଖୁଛି